ଆଠ ଦଶ ଦୁଇ ହଜାର କୋଡ଼ିଏ ନଅ ସାତ ଦୁଇ ହଜାର ଏକୋଇଶି ପାଞ୍ଚ ଚାରି ଦୁଇ ହଜାର ବାଇଶି ଛଅ ତିନି ଦୁଇ ହଜାର ବାଇଶି ସାତ ତିନି ଦୁଇ ହଜାର ତେଇଶି